ଆଉ ହସ୍ପିଟାଲ୍ରେ ଯେଉଁ ଆମର ପେସେଣ୍ଟ୍ ଆଡ଼ମିସନ୍ କରାଯାଉଛି ନିହାତି ତ ପଇସା ଖର୍ଚ୍ଚ ହେଉଛି ଆଉ କ'ଣ କରିବା ମାନେ ସେଇଟା ଯଦି ଆପଣ ଯଦି ଟିକେ ଇଏ ମାନେ ସାହାଯ୍ୟ ଅନୁଭୁତି ଯଦି କରିଥାନ୍ତେ ତ ସେଇଟା ଭଲ ହେଇଥାନ୍ତା ଆଉ ଯୋଉ ପେସେଣ୍ଟ୍କୁ ନିଆଯାଉଛି ସେଠି ଇଏ ମାନେ ଆଡ଼ମିସନ୍ କରିବା ପାଇଁ ଟିକେ ଇଏ ହେଉଛି ଆଉ ତା'ପରେ ଖିଆପିଆ ଟିକେ ମାନେ ପଇସା ଖର୍ଚ୍ଚ ହେଉଛି ସେଇଟା ସେଇଯୋଉ ପେସେଣ୍ଟ୍ ପାଖରେ ଯେଉଁ ରହୁଛନ୍ତି ଯେଉଁ ଜଣେ ମାନେ ଘର ଲୋକ ଯେଉଁ ରହୁଛନ୍ତି ସେଇଟା ମାନେ ଖାଇବା ପାଇଁ ସେଇ ପଇସା ଖର୍ଚ୍ଚ ହେଉଛି ରହିବା ପାଇଁ ମାନେ ଅସୁବିଧା ଟିକେ ହେଉଛି ଆଉ ସେଇଟା ଯଦି ସାହାଯ୍ୟ କରିଥାନ୍ତେ ଭଲ ହୁଅନ୍ତା ଆଉ ଯୋଉ ଦୁରିଆକୁ ଧର ଧର ଏ କଲାବେଳକୁ ମାନେ ଏଇ ଖିଆପିଆଟା ତ ଟିକେ ଲଗେଇ ଦେଉଛି ଆଉ ସେଇଟାନେ ଅସୁବିଧା ହେଉଛି ଔଷଧ ଆଣିବା ପାଇଁ ମାନେ ଧାଡ଼ି ଧାଡ଼ି ଲଗେଇକି ଯିବାକୁ ମାନେ ଟିକେ ଅସୁବିଧା ହେଉଛି ଆମର୍ ସେଇଟା ଯଦି ସାହାଯ୍ୟ କରିଥାନ୍ତେ ସେଇଟା ନି ଆଉ ଯାହାର ପଇସାପତ୍ର ବେଶି ଅଛି ସେ ତାଙ୍କର ତ ପ୍ରାଇଭେଟ୍ରେ ନେଇଯାଉଛନ୍ତି ଆଉ ଆମେ ତ ଦାରିଦ୍ର ଲୋକ ଆଉ କ'ଣ କରିବା ଆଉ ଆଉ ସଉଦା ଆଣି ଗଲେ ଲମ୍ବା ଲାଇନ୍ ରହୁଛି ଆଉ ହଁ ଦେହ ଖରାପ୍ ରୋଗୀ ଆଉ ସେ କେହି ଟିକେ ଛିଡ଼ା ହେଇପାରୁନି ସେଇଟା ହଁ ଆଉ ହସ୍ପିଟାଲ୍କୁ ମାନେ ସେଇଟା ଯଦି ସାହାଯ୍ୟ କରିପାରିଥାନ୍ତି ତାହେଲେ ଭଲ ହୁଅନ୍ତା ଆଉ